ହ୍ୟାଲୋ ଆପଣ କହୁଛନ୍ତି ମୁଁ ଆପଣଙ୍କୁ କେତେବେଳେ କହିଥିଲି ଆସିବାକୁ ମୁଁ ତମୁକୁ କହିଥିଲି ମୋର ଟ୍ରେନ୍ ଥିଲା କେତେବେଳେ କି ମୋ ଟ୍ରେନ୍ ଥିଲା ଦୁଇଟା ତିରିଶିରେ ଆପଣ ଆସିଛନ୍ତି କେତେବେଳେ କି ମୋର୍ ତା ଇଏରୁ ଇଅର ମୋର ମିସ୍ ହେଇଗଲା ଏବେ ନା ମୁଁ ପୁଣି କ'ଣ କରିବି ଏବେ ପଇସା ପଇସା ଦିଆହେଉନିକି ଆପଣଙ୍କୁ ପଇସା ଆମେ କ'ଣ ଇଏ ପଇସା ଆଣିକି ଦେଉଛୁ ତମକୁ ପଇସା ତମକୁ ଠିକ୍ ଦେଉଛୁ କିଛି ନାହିଁ ଆପଣ ଆସିବାର ଲେଟ୍ କଲେ ଆମେ ଗୋଟେ ଏବେ କ'ଣ କରିବୁ ହଁ ବାଧ୍ୟ ହେଇ ବାଧ୍ୟ ହେଇ ଆମେ ଘରକୁ ହିଁ ଆସିବୁ ବୁଝିଲ ଆମର ଆମର କେତେ ଇଏ ଥିଲା କାମ ଥିଲା ଯାଇଥାଆନ୍ତୁ ବାହାରକୁ କେତେ ପଇସା ଇଏ କରିଥାଆନ୍ତୁ ପଇସା ଇଏ ଆମର ବି କେତେ ଇଏ ଡ୍ରିମ୍ ଅଛି କି ନାହିଁ କୁହନ୍ତୁ ଆଉ ଆପଣ ଆସିନାହାନ୍ତି କ'ଣ ପାଇଁ ଆପଣ ଆସିଲେନି କ'ଣ ପାଇଁ ମୋତେ କହୁନାହାନ୍ତି ନା ଆପଣ ଭାବୁଛନ୍ତି କ'ଣ ପଇସା ପଇସା ପଇସା ଆମେ ବି ଦେଉଛୁ ପଇସା କିଛି ନାହିଁ ଲେଟ୍ ଆପଣ ଲେଟ୍ କଲେ ଦେଖନ୍ତୁ ଆପଣ ଲେଟ୍ ହିଁ କଲେ ଆମେ କେତେ ସମୟ ୱେଟ୍ କରିବୁ କିଛି ହିଁ ମିଳିନି ଆଉ କିଛି ହିଁ ଆପଣ ବୁକିଂ କରିଥିଲୁ ନା ଆମେ ଆମେ ହିଁ ବୁକିଂ କରିଥିଲୁ ଆପଣଙ୍କୁ କିନ୍ତୁ କିଛି ହିଁ ମିଳିଲାନାହିଁ ସେଠି ଆମେ କ'ଣ କରିବୁ ପଇସା ତ ଇନଭେଷ୍ଟ୍ ହେଇଯାଇଛି ପଇସା ତ ଆମକୁ ଆମେ ଆପଣଙ୍କୁ ଦେଇଦେଇଛୁ ନା ପଇସା ଆମେ ପୁଣି ଏବେ କ'ଣ କରିବୁ ହଁ ନା ନା ସେମିତି କିଛି ନାହିଁ ଯେ କିନ୍ତୁ ଆମେ ଏବେ କ'ଣ କରିବୁ ଆମର ତ ଏଇ ଯାଇ ମାନେ ଯାଇ ପାରିଲୁନି ନା କିଛି ହେଇପାରିଲୁନି ଆମେ ତ ଯାଇ ପାରିଲୁନୁ ନା କିଛି କରିପାରିଲୁନୁ ଆମର ଯେଉଁ ଡ୍ରିମ୍ ଥିଲା ଆମେ ଇଏ କରିପାରିଲୁ ଆପଣ ଲେଟ୍ରେ କାହିଁକି ଆସିଲେ କି କ'ଣ କାମ ଥିଲା କି ଆପଣ ଲେଟ୍ ଏମିତି ହେଲେ ଲେଟ୍ରେ ଆସିଲେ କ'ଣ ପାଇଁ କହୁନାହାନ୍ତି ନା କୁହନ୍ତୁ କ'ଣ ପାଇଁ ଆପଣ ଲେଟ୍ରେ ଆସିଲେ ମୋ ପଇସାଟା ପୁଣି କିଏ ଦେବ ଆପଣ ହିଁ ଦେବେ ପଇସାଟା ତ ମୁଁ ଦେଇ ଦେଇଛି ଆପଣଙ୍କୁ ନା ଆପଣ ପଇସା ପଇସା ପଇସା ଆମେ ପୁଣି ଏବେ କେମିତି କ'ଣ ପାଇବୁ ଆପଣଙ୍କଠୁ ଆମେ ଜାଣିନୁ ନା କିଛି କରିନୁ ନା ଆପଣ ଭାବୁଛନ୍ତି କ'ଣ ଆପଣ ଭାବୁଛନ୍ତି କ'ଣ ପଇସା ପଠାଇଦେଲୁ କ'ଣ କାମ କ'ଣ ଭୁଲ୍ଭାଲ୍ କରିବ ଆମେ ଯେତିକି ଟାଇମ୍ରେ କହିଛୁ ସେତିକି ଟାଇମ୍ରେ ହିଁ ଆସିବ